ବିଦ୍ୟାଳୟରେ ତ ସବୁ ବିଷୟରେ ପାଠ ପଢ଼ାଯାଏ ଆଉ ଶିକ୍ଷକମାନେ ସୁରକ୍ଷିତ ଶୁଶିକ୍ଷିତ ଶିକ୍ଷକମାନେ ଯଦି ଶିକ୍ଷିତ ହେବେନି ତା'ହେଲେ ପିଲାମାନଙ୍କୁ କିଏ ପାଠ ପଢ଼ାଇବ ତାଙ୍କେ ଶିକ୍ଷିତ ହେବାରୁ ହିଁ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି ଭଲ ଶିକ୍ଷା ଗ୍ରହଣ କରିବାକୁ ଦିଅନ୍ତି ଆଉ ବିଦ୍ୟାଳୟରେ ଗଣିତ ଇତିହାସ ଭୂଗୋଳ ଇଂଲିଶ ହିନ୍ଦୀ ସାମାଜିକ ବିଜ୍ଞାନ ସବୁପ୍ରକାର ପାଠ ପଢ଼ାଯାଏ ତ ପିଲାମାନେ ସବୁ ସବୁପ୍ରକାର ପାଠ ପଢ଼ନ୍ତି ତ ସବୁପ୍ରକାର ପାଠ ନ ପଢ଼ିଲେ ପିଲାମାନେ କେମିତି ପାଠ ପଢ଼ିବେ ଏ ଶିକ୍ଷକମାନେ ଶିକ୍ଷିତ ହେଇଥିବାରୁ ହିଁ ପିଲାମାନଙ୍କୁ ଭଲ ପାଠ ପଢ଼ାନ୍ତି ବା ଶିକ୍ଷା ଦିଅନ୍ତି ସେଥିପାଇଁ ତ ପିଲାମାନେ ଆଗକୁ ବଢ଼ୁଛନ୍ତି ବା ଆମ ଦେଶ ଆଗକୁ ବଢ଼ୁଛି